ମୁଁ ଗୋଟେ ବପାର ଗଡ଼ାରୁ ଆଣିଥିଲି ଗୋଟେ ଫ୍ୟାନ୍ ସେଇ ଫ୍ୟାନ୍ କିଣିଲା ବେଳେ ସେ ଦୋକାନ ମାଲିକ କହିଲେ ବହୁତ ସୁନ୍ଦର ବହୁତ ଲାଷ୍ଟିଂ କରିବ ବୋଲିକିନା ଆଉ ବହୁତ ରେଟ୍ ମଧ୍ୟ ନେଇଥିଲା କିନ୍ତୁ ଘରେ ଆଣିକି ଦେଖିଲା ବେଳେ ପୁରା ଖରାପ ମାସେ ୟୁଜ୍ ନକରିବା ପୂର୍ବରୁ ସେ ପଙ୍ଖାଟା ଖରାପ ହେଇଗଲା ମୁଁ ଫାଷ୍ଟ ଗୋଟେଥର ଦେଖେଇବାକୁ ନେଇଥିଲି ହେଲେ ସେ ଯିଏ ରିପାରିଂ କରିଦେବେ ସିଏ କହିଲେ କି ନାଇଁ ଏଇଟା କିଣିଲା ବେଳଠୁ ଆଗା ଖରାପ ଅଛି ଏଇ କମ୍ପାନୀର ଫ୍ୟାନ୍ ହିଁ ଖରାପ ତାକୁ ମାସେ ନାଇଁ ଯେ ଗୋଟେ ସପ୍ତାହ ୟୁଜ୍ କରିଲା ପରେ ଖରାପ ହେଇଯିବ ବୋଲିକିନା କହିଲେ ତେଣୁ ମୁଁ ବହୁତ ଦୁଃଖିତ ଏବେ ଯଦି ଗୋଟେ ଜିନିଷ କିଣିବାର ଅଛି ବେ ତାକୁ ଷ୍ଟାର୍ଟିଂରୁୁ ଏଣ୍ଡିଙ୍ଗ ପର୍ଯ୍ୟନ୍ତ ଦେଖବାର ଅଛି ତାର ଡିଟେଲ ସବୁ ବୁଝିଲା ପରେ ହିଁ ସେଇ ଜିନିଷକୁ କିଣିବାର ଅଛି ନହେଲେ ମୁଁ ଫ୍ୟାନ୍ କିଣିକିରି ଯେଉଁ ହଇରାଣ ହେଇଛି କିଏ ବି ସେମିତି ହୋଇରାଣ ହେଇନଥିବେ ଖରାଦିନରେ ନାସଲା ଫେନ୍କୁ ବହୁତ ସମସ୍ୟାରେ ସମ୍ମୁଖୀନ ହେବା ପାଇଁ ପଡ଼ୁଛି